ମୁଁ ଜଣେ କୃଷକ ଅଟେ ଆମେମାନେ କୃଷି ଯନ୍ତ୍ରପାତି ନଥିବାରୁ ବହୁତ ହଇରାଣ ହେଉଛୁ ଏବଂ କୃଷି ପାଇଁ ପାଣି ମୁଖ୍ୟତଃ ନିହାତି ଆବଶ୍ୟକ ଆମର ଏଠାରେ ଯଦି ବୋର୍ୱେଲ୍ କରାଯାଇ ବୋର୍ୱେଲ୍କୁ ବିଦ୍ୟୁତ୍ ସଂଯୋଗ କରାଯାଏ ତାହା ହେଲେ ଆମେ ବର୍ଷକୁ ଦୁଇଥର ଫସଲ କରିପାରନ୍ତୁ ରବି ଫସଲ ଏବଂ ଖରିଦ୍ ଫସଲ କରିପାରନ୍ତୁ ବିଦ୍ୟୁତ୍ ନଥିବା କିମ୍ବା ବୋର୍ୱେଲ୍ ନଥିବା ଯୋଗୁଁ ଆମେ ବିଶେଷ କରି ବହୁତ କଷ୍ଟ ଅନୁଭବ କରୁଛୁ ସେଥିମଧ୍ୟରୁ ଆଉ ଗୋଟିଏ ହେଲା କୃଷି ଯନ୍ତ୍ରପାତି କୀଟନାଶକ ଔଷଧ ବିହନ ସାର ଏହିସବୁ ଆମକୁ ଠିକ୍ ସେ ମିଳିପାରୁନଥିବାରୁ ଆମେ ବହୁତ ହଇରାଣ ହେଉଛୁ